ଦିଦି ନମସ୍କାର ମୁଁ ଦିଦି ନୂଆ ଆଜି ଆସିଲି ଜୟେନ କରିବାକୁ ସ୍କୁଲ ରେ ପିଅନ ହିସାବରେ ନା ମ ଦିଦି ମୁଁ କିଛି ଜାଣିନି ମୋତେ ତ କହିଲେ ତୁମେ ସ୍କୁଲ କୁ ଯାଅ ସେଇଠି ଦିଦି ଅଛନ୍ତି ସେ ବୁଝାଇଦେବେ ଆଉ

ହୁଁ

ହଁ ସେ ସବୁ ତ ଜାଣିଛି ସ୍କୁଲ ଛୁଟି ହେଲାପରେ ଆମ ଛୁଟି କେତେବେଳେ ହେବ ଦିଦି ଦିଦି ମୁଁ ତ ଆଜି ସ୍କୁଲ ବୁଲୁଥିଲି ସେ କ'ଣ ବହୁତ ଗୁଡ଼ିଏ ଶ୍ରେଣୀଗୃହ ଅଛି ମୁଁ ତ ଏକା କ'ଣ କେମିତି କରିବି ଦିଦି ମୋତେ ତ ସକାଳୁ ଆସିକି କାମ କରିଲାବେଳକୁ ତ ଘଣ୍ଟାଟେ ଖଣ୍ଡେ ଲାଗିଯିବ ଅଁ ହଉ ଦେଖିବା ଆଉ କ'ଣ ଏଠି ବ୍ୟବସ୍ଥା କ'ଣ ଅଛି ଇଏ କରିବା ପାଇଁ ନା ଖାଲି ଝାଡ଼ୁ ମାରିବାକୁ ପଡ଼ିବ ସବୁ ଗୋଟେ ଗୋଟେ ଶ୍ରେଣୀ ହଁ ପାଣି ପାଇଁ କ'ଣ ବ୍ୟବସ୍ଥା ଅଛି ଦୂରରେ ଅଛି କୂଅ ନା ନାହିଁ ଏଇଠି ଅଛି ଆମ ଟାଙ୍କି ଫାଙ୍କି ନଳକୂଅ ପାଣି ବା ଲୁହାଳିଆ ଲାଗୁଥିବ ଦିଦି ପିଇହବନି ବୋଧେ ଓହୋ ଆଉ ଯେଉଁ ସାରେମାନଙ୍କର ଦିଦିମାନଙ୍କର ସବୁ ଖାଇବାପିଇବା ବ୍ୟବସ୍ଥା କ'ଣ କେମିତି ଏଇଠି ହେଉଛି ମଧ୍ୟାହ୍ନ ଭୋଜନ ମଧ୍ୟାହ୍ନ ଭୋଜନ ଖାଇଦେବେ କେହି ତ ଅଭିଯୋଗ କି କମ୍ପଲେନ କରିବେନି ତ ଯେ ପିଅନ ନୂଆ ଜୟେନ କରୁ କରୁ ମଧ୍ୟାହ୍ନ ଭୋଜନ ଖାଉଛି ଓହୋ ଆଉ ଦିଦି ଏ ଯେଉଁ ରନ୍ଧା ପରେ ବାସନ କୁସନ ସେଇଟା ତ ମୋତେ ମାଜିବାକୁ ପଡ଼ିବ ନାହିଁ ତ ଓହୋ ଦଶଟା ପରେ ତ ପ୍ରାର୍ଥନା ସରିବ ପିଲା ସବୁ ସ୍କୁଲରେ ରହିବେ ତାପରେ ଗେଟ୍ ତାଲା ପକାଇଦେବେ ବୋଧେ ତାପରେ ଆଉ ଗେଟ୍ ଖୋଲା ରହିବନି ମୁଁ ଆଜି ଦରଖାସ୍ତ କିଛି ଦେବାକୁ ପଡ଼ିବକି ନୂଆ ଜୟେନିଂ କରିବି ହେଡ଼୍ ସାର୍ ପ୍ରଧାନ ଶିକ୍ଷକଙ୍କୁ କିଛି ଦରଖାସ୍ତ ଦେବାକୁ ପଡ଼ିବ କି ଆଜି ଆଜ୍ଞା ହଁ ଆଉ ପାଖେରେ କେଉଁଠି ଦୋକାନ ଫୋକାନ ଅଛି କ'ଣ ଜିନିଷପତ୍ର ଆଣିବାକୁ ସବୁ ମାନେ ମୁଁ ଦିଦି ଗୋଟେ ମିନିଟ୍ ବୋଧେ ବସିପାରିବିନି ସବୁବେଳେ ବୁଲିବାକୁ ପଡ଼ିବ ମୋତେ ନାହିଁ ନା ଏ ଆଜିକାଲି ପିଲାମାନେ ତ ଯେମିତି ହେଲେଣି ସେ ଆଉ ମାନୁନାହାନ୍ତି କାହାକୁ ଆଉ ସରକାର ତ ମନା କରିଦେଲେ ମାଡ଼ ଫାଡ଼ ନାହିଁ ଆମୁକୁ ତ ପିଲା ଗାଲୁ ମାରିକି ପଳାଇବେ ଆମେ କ'ଣ କରିବୁ ହଉ ମୁଁ କାଲି ଆସିଲା ବେଳକୁ ଦରଖାସ୍ତ ନେଇକି ପଳାଇଆସିଥିବି ଆଉ ଯାଉଛି ଦିଦି ସେ ସାରେ କ'ଣ ସ୍କୁଲରେ ଡାକିଲେଣି ସେପଟେ ଶ୍ରେଣୀକୁ ଯାଉଛି ଆଁ ଆଜ୍ଞା